ଯାଜପୁର ଜିଲ୍ଲାରେ ବିଭିନ୍ନପ୍ରକାରର ଲୋକମାନେ ବହୁତ କିଛି ଅସୁବିଧାରେ ପଡ଼ୁଛନ୍ତି ସେଥିମଧ୍ୟରୁ ବେକାରି ସମସ୍ୟା ହେଉଛି ଗୋଟେ ଦୁଇରେ ଜଳର ଅସୁବିଧା ତିନିରେ ଲାଇନ୍ର ଅସୁବିଧା ଚାରିରେ ରାସ୍ତାର ବି ଅସୁବିଧା ହେଉଛି ଏଥିମଧ୍ୟରୁ ବିଭିନ୍ନପ୍ରକାର ପିଲାମାନେ ସବୁ ପାଠ ଶାଠ ପଢ଼ିକି ବହୁତ ବେକାର ହେଇଯାଉଛନ୍ତି ପାଠ ଶାଠ ପଢ଼ି ତାଙ୍କୁ ଚାକିରି ବି ତାଙ୍କୁ ପାଉନାହାନ୍ତି ସେଥିମଧ୍ୟରୁ ସେ ପିଲାମାନେ ବହୁତ ହଇରାଣ ହେଉଛନ୍ତି ଯେ ବହୁତ ଦୁଃଖପ୍ରକାଶ ବି କରୁଛନ୍ତି ଆଉ ଦୁଇରେ ରାସ୍ତାଘାଟ ବି ଯେମିତିଆ ମେଘପାଗ ହେଲାଣି ରାସ୍ତାଘାଟରେ ଲୋକମାନେ ଯିବାଆସିବା କରିବାକୁ ବି ବହୁତ କିଛି ଅସୁବିଧା ହେଉଛି ତିନିରେ ପାଣି ପାଣି ବି ଲୋକମାନେ ଗାଁଗହଳିର ଲୋକମାନେ ପାଣିର ଅସୁବିଧା ବହୁତ ସମ୍ମୁଖୀନ ହେଉଛନ୍ତି ବହୁତ ଦୂର ବି ଯାଇକି ପାଣି ଆଣୁଛନ୍ତି ଖରାଦିନେ ପାଣି ପାଇପ୍ରୁ ଶୁଖିଯାଉଛି ପାଣି ପାଇପ୍ ଆଣିଲା ବେଳକୁ ବହୁତ ହଇରାଣ ହେଉଛନ୍ତି ପାଣି ପିଇବାକୁ ବହୁତ ହଇରାଣ ହେଉଛନ୍ତି ଚାରିରେ ଲାଇନ୍ର ସମସ୍ୟା ବହୁତ ବି କିଛି କ୍ଷତି ହେଉଛି ଲାଇନ୍ ଯେଉଁ କେତେବେଳେ ଲୋକମାନଙ୍କର ଲାଇନ୍ କାଟି ପକାଉଛନ୍ତି ଲୋକମାନେ ଗରିବ ଲୋକମାନେ ଲାଇନ୍ ନଥିବାରୁ ବଡ଼ ଲୋକମାନେ ଲାଇନ୍ ତାଙ୍କର ଏ ସି ଲଗାଉଛନ୍ତି କୁଲର୍ ଲଗାଇ ଦେଉଛନ୍ତି ଛୋଟ ଲୋକମାନେ ଲାଇନ୍ ନଆସି ନଆସିବାରୁ ସେମାନେ କ'ଣ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି